ହଁ ଆମର ଏକ ପାରିବାରିକ ରେସିପି ଅଛି ଯାହା ପୀଢ଼ି ପରେ ପୀଢ଼ି ଅତିକ୍ରମ କରିଛି ଯାହା ହେଉଛି ଦ୍ଵିତୀୟ ଓଷା ପରଦିନ ହେଉଥିବା ଘାଣ୍ଟ ତରକାରୀ ଯେଉଁଥିପାଇଁ ବାପା ତା'ପୂର୍ବଦିନ ହାଟରୁ ସବୁ ବିଭିନ୍ନ ପ୍ରକାରର ପରିବା ଯେମିତି କି ଆଳୁ ବୋଇତାଳୁ ପୋଟଳ କାଙ୍କଡ଼ କଲରା ଛୁଇଁ ମଟର ସୋଲା ଇତ୍ୟାଦି ଜିନିଷ ଆଣନ୍ତି ଏବଂ ତାହାକୁ ଆଣି ଏକ ଷ୍ଟୋର୍ ହାଉସ୍ରେ ରଖି ରଖି ଦିଆଯାଏ ଯାହା ତାହା ଦ୍ଵିତୀୟା ଓଷା ପରଦିନ

ଭଲ ଭଲ ଭାବରେ ଧୋଇ ଧୁଆ ଧୋଇ ଦେଇ ଧୋଇ ଦେଇ ଦୁଇ ତିନି ଥର ଖଣ୍ଡେ ଧୁଆଯାଏ ତା'ପରେ ତାହାକୁ ତେଲରେ ପକାଯାଇ ଛଣାଯାଏ ଏବଂ ସନ୍ତୁଳା କରିଦେଇ ପୁଣି ଥରେ ମସଲା କଷି ସାରିବା ପରେ ପକାଇ ସେଇ ପରିବା ଗୁଡ଼ିକୁ ଆଉଥରେ ପକାଇ ଦିଅନ୍ତି ଏବଂ ସେଇ ପରିବା ଗୁଡ଼ିକୁ ଘାଣ୍ଟି ସାରିଲା ପରେ ଶେଷବେଳକୁ ଧଣିଆ ପତ୍ର କିଛି ମାତ୍ରାରେ ଛିଞ୍ଚି ଦିଅନ୍ତି ଏବଂ ତାକୁ କିଛି ସମୟ ଛାଡ଼ି ଦିଅନ୍ତି ତା'ପରେ କିଛି ସମୟ ପରେ ଆସି ତା ଘାଣ୍ଟକୁ ଘାଣ୍ଟ ପ୍ରସ୍ତୁତ ହୋଇ ଯାଇଥାଏ ଏବଂ ବାଡ଼ିରୁ କଦଳୀ ପତ୍ର ଆଣି କ୍ଷୀରି କ୍ଷୀରି ଭାତ ଏବଂ ଭାତ ଡାଲି ଏବଂ ଘାଣ୍ଟକୁ ସମସ୍ତେ ପରିବାର ସମସ୍ତେ ଘାଣ୍ଟକୁ ଗୋଟେ ଜାଗାରେ ବସି ଉପଭୋଗ କରି ଖାଆନ୍ତି